ଚାଷ ଚାଷ ତ ଦୋଳ ପୂର୍ଣ୍ଣିମାଠୁ ଜମିର ଯତ୍ନ ନେବାକୁ ପଡ଼ିଥାଏ ତା'କୁ ଚାଷ କରି ତଳି ଘର ମାନଙ୍କରେ ଗୋବର ଖତ ସାର ଦେଇ ତା'କୁ ସଫା ସୁତୁରା କରି ଚାଷ ଆରମ୍ଭ ଯତ୍ନ ହେଇଥାଏ ସେ ରଜପର୍ବ ଜ୍ୟେଷ୍ଠ ମାସ ରଜପର୍ବ ହେଲେ ତଳି ଆମେ ପକାଇ ଥାଉ ଧାନ ତଳି ଆଉ ତଳିକୁ ବି ଜାଗ୍ରତ ଯତ୍ନ ନେଇ ତା'କୁ ଆଷାଢ ମାସ ରଥଯାତ୍ରା ଗୁଣ୍ଡିଚା ପରେ ଆମର ପାଣି ଯେତେବେଳେ ମେଘ ବର୍ଷା ଆରମ୍ଭ ହୁଏ ପାଣି ହେଲେ ଆମେ ଧାନ ରୋଇବା ଆରମ୍ଭ କରିଥାଉ ଆଉ ଆମର ଅକ୍ଷୟ ତୃତୀୟ ଯେତେବେଳେ ଧାନ ପ୍ରଥମରେ ଧାନ ମୁଠି ପକାଯାଏ ସେଇ ସମୟଟା ଗୋଟିଏ ଆମର ଭଲଦିନ ଶୁଭ ପର୍ବରେ ପାଳନ କରି ଲଙ୍ଗଳ ଗୋରୁ ପୂଜା କରି ଆମେ ହସଖୁସିରେ ଘରେ ପିଠା ପଡ଼ମରା ଆମର ଇତ୍ୟାଦି ବ୍ୟଞ୍ଜନ ରନ୍ଧା ହେଇ ଜମିରେ ଧାନ ପକାଇଲା ସିକି ନଡ଼ିଆ କଦଳୀ ଗୋରୁକୁ ଲଙ୍ଗଳରେ ପୂଜା କରି ଆମେ ଧାନ ମୁଠି ପକାଇ ଥାଉ ଆରମ୍ଭ କରି ଥାଉ ଆଉ ଘରେ ମଧ୍ୟ ପିଠାପଣା କରି ଖାଇଥାଉ ଗୋଟେ ପର୍ବ ଆଉ ଗହ୍ମାପର୍ବ ବଳଭଦ୍ର ପୂଜା ଗୋଟିଏ ଆମର ବଡ଼ ପର୍ବ ମଧ୍ୟ ସେହିଗୁଡ଼ାକ ଆଉ ମାର୍ଗଶିର ମାାସ ଏଗୁଡ଼ିକ ବି ଆମେ ଚଷା ଲୋକର ଟିକେ ବଡ଼ ଆଗ୍ରହ ପ୍ରିୟ ଧାନ ବୁଣିବା ପରେ ତା'କୁ ଘା ଘାସ ବଛାବଛି ରୁଆ ପିଡିଆ ପକାଇ ପାଣି ଜମିକୁ ତା'କୁ ମାପ ଯୋପାରେ ରଖାଯାଏ ସେହି କଣ୍ଟ୍ରୋଲରେ ରଖିବା ଔଷଧ ପୋକ ଲାଗିଗଲେ ଔଷଧ ତା'କୁ କେମିତି ସ୍ପ୍ରେ କରାଯାଏ ଆଉ ପିଡିଆ ଜଗିରଖି ମଧ୍ୟ କେଉଁ ସମୟରେ କେମିତି ପକାଯାଏ ଧାନକୁ ଏମିତି ପାଳନ କରି କଟାକଟିକି ତା'କୁ ବ୍ୟବହାର କରି ତା'କୁ କେଉଁ ସମୟରେ ଅମଳ କରାହେବ ସେହି ସମୟରେ କୋଉଡ଼ ପାଣି ଅଭାବ ହେଲା କୋଡ଼ଉ ନାହିଁ ଏହି ଜାଗ୍ରତ ଯତ୍ନ ନେଇ ଚାଷ କାମ ଆମେ କରିଥାଉ